ହଁ ମୁଇଁ ଫେନ୍ଟେ ଘିନିଥିଲି ଆଉ ବହୁତ୍ ଟଙ୍କା ନେଇଗଲା ଆଉ କିଛି ଭଲ୍ସେ ଚଲ୍ଲାନି କିଛି ନି ଆଉ ସେଟା ବହୁତ୍ ଇଟା ଟିକେ ଟିକେ ପବନ୍ ଦେଲା ଖରାପ୍ ହେଇଗଲା ଜଲ୍ଦି ପଏସା ଖାଲି ଅଧିକା ନେଇଗଲା କିଛି କାମ୍ ଦେଲାନି ଆଉ ଭାଙ୍ଗି ଭୁଙ୍ଗା ଗଲା ସେ ଫେନ୍ ଘିନ୍ଲି ଯେ କିଛି କାମ୍ ଦେଲା ନି କିଛି ନି ସେ ଗରମ୍ ହଉଛେ ଯେତେ ଗରମ୍ର ଲାଗି ଫେନ୍ ଘିନ୍ଲୁ କିଛି କାମ୍ ଦେଲାନି ପବନ୍ ଦେଲାନି ଆଉ ଟିକେ ବି ଭଲ୍ସେ ବୁଲ୍ଲାନି କିଛି ନି ବହୁତ୍ ପଇସା ବି ନେଇଗଲା ଆର୍ ସେ ଫେନ୍ରଟା ଆଉ କିଛି କାମ୍ ଦେଲାନି